ଓଡ଼ିଆ ଭାଷା ତୁଳନାରେ ଓଡ଼ିଆ ଭାଷା ସହିତ ବଙ୍ଗାଳି ଭାଷା ଟିକେ ମିଶେ କିଛି ଲୋକ ଓଡ଼ିଆ ଭାଷା ସହିତ ବଙ୍ଗାଳି ଭାଷା ଓଡ଼ିଆ ପରି ମିଶିବାରୁ କିଛି ବୁଝି ପାରନ୍ତି କିଛି ହିନ୍ଦୀ ଭାଷା ବି ଓଡ଼ିଆ ସହିତ ମିଶେ ବି କିଛି ଲୋକ ହିନ୍ଦୀ ରେ କିଛି ଭାଷା ଓଡ଼ିଆ ସହିତ କହିପାରନ୍ତି